ବର୍ତ୍ତମାନ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ ଯାହାକୁ ମୋ ହିସାବରେ ସବୁ ଲୋକ ଜାଣିଛନ୍ତି ଓଡ଼ିଶାରେ ସେ ଦୀର୍ଘ ପଚିଶ ବର୍ଷ ଧରି ଓଡ଼ିଶାରେ ରାଜନୀତି କରି ଆସୁଛନ୍ତି ଏବଂ ନବୀନ ପଟ୍ଟନାୟକ ଆମର ଗୋଟେ ରେକର୍ଡ଼ ହୋଲଡ଼ର୍ ଭାବରେ ଓଡ଼ିଶାରେ ମୋନାନୀତ ହୋଇଛନ୍ତି ଯିଏକି ଗତ ପାଞ୍ଚଟା ଇଲେକ୍ସନ୍ ଧରି ଓଡ଼ିଶା ମାଟିକୁ ସ୍ତବ୍ଧ କରିଦେଇ ଆସୁଛନ୍ତି ଏବଂ ନିରଞ୍ଜନ ପଟ୍ଟନାୟକ ଯିଏକି ପି ସି ସି କଂଗ୍ରେସର ସଭାପତି ଅଛନ୍ତି ବର୍ତ୍ତମାନ ଏବଂ ସୁରାରାଉତ ରାୟ ଯିଏକି ବିରୋଧୀ ଦଳର ନେତା ମୁଖ୍ୟ ନେତା ଯିଏକି ଆଉ ସିଏ ଯାହା କୁହନ୍ତି ପୁରା ସ୍ପଷ୍ଟ ଭାବରେ କୁହନ୍ତି କାହାକୁ ଡର ନାହାଁନ୍ତି କାହାକୁ କିଛି କିଛି ଏମିତି ମାନେ ସବୁବେଳେ ସତର ସାଥ ଦିଅନ୍ତି ସୁର ଭାଇ ଏବଂ ଅପରାଜିତା ଷଡ଼ଙ୍ଗୀ ଯିଏକି ଅଛନ୍ତି ଯିଏକି ଆପଣମାନେ ଭଲ ଭାବେ ଚିହ୍ନିଛନ୍ତି ମେମ୍ବର୍ ଅଫ ପାର୍ଲାମେଣ୍ଟ ସାଂସଦର ସେ ଅଛନ୍ତି ଭୁବନେଶ୍ୱରରେ ଏବଂ ସେ ଜଣେ ବହୁତ ଭଲ ପର୍ସନାଲିଟି ଏବଂ ଆମ ଓଡ଼ିଶାର ମୁଖ୍ୟତଃ ନବୀନ ପଟ୍ଟନାୟକ ଆକା ଆମର ଦୀର୍ଘ ପାଞ୍ଚ ବର୍ଷ ପାଞ୍ଚଟା ଇଲେକ୍ସନ୍ ହେଲା ଶାସନ କରିଦେଇ ଆସୁଛନ୍ତି